ଚାଷ କଲେ ବହୁତ ଲାଭ ମିଳିଥାଏ ଚାଷ ଯଦି କରିବା ଆମେ ଧାନ ଚାଷ କରିବା ତା'ହେଲେ ଦୁଇ ଜଣ ବଦଳରେ ଜଣେ ଲୋକ କରିଥାନ୍ତି ଦୁଇଜଣ ତିନିଜଣ ଲୋକ କାଟିବା ବଦଳରେ ଜଣେ କାଟିଥାନ୍ତି ବହୁତ ସଫଳ ମିଳିଥାଏ ଘରକୁ ବି ଧାନ ଯୋଗାଣ ପାଇଁ ବି ମିଳିଥାଏ ସେଥିପାଇଁ ଧାନ ବହୁତ କୁଇଣ୍ଟାଲ ବାହାରିବା ଯୁଗରେ ଚାରି କୁଇଣ୍ଟାଲ ବାହାରୁଥାଏ ଧାନ ପଚାଶ ହଜାର ବାହାରିବା ବାହାରିଥିଲେ ଶହେ କୁଇଣ୍ଟାଲ ବାହାରିଥାଏ ବହୁତ ଲାଭ ମିଳିଥାଏ ଜଣେ କୃଷକ ତାହାର ମନ ବହୁତ ବହୁତ ବହୁତ ଖୁସି ହୋଇଥାଏ ସେ ବହୁତ ଲାଭଜନକ ହୋଇଥାଏ ସେଥିପାଇଁ ସେ ବହୁତ ଧାନ ଘରେ ରଖିଥିବ ଧାନ ବିକିଥାଏ ଧାନ ବହୁତ ସଫଳ ହୋଇଥାଏ ଆଉ ହଲା ପନିପରିବା ଚାଷ କରିଥିଲେ ବି ଜଣେ ଜଣେ କରିବା ବଦଳରେ ଦୁଇ ଜଣ କରିବା ବଦଳରେ ଜଣେ କରିଥାନ୍ତି ମେସିନ୍ର ବହୁତ ଭରସା ରଖିଥାନ୍ତି ସେଥିପାଇଁ ମେସିନ୍ରେ ବାହାର କରିବା ମାତ୍ରେ ମେସିନ୍ରେ ବାହାର କରିବା ମାତ୍ରେ କୃଷକ କିଛି ଘରେ ପାଇଁ ଯୋଗାଣ କରିଥାଏ ଆଉ କିଛି ବିକ୍ରୟ ମଧ୍ୟ କରିଥାଏ ସେଥିପାଇଁ କୃଷକ କୃଷି କରିବା ଏକ ବହୁତପୂର୍ଣ୍ଣ ବହୁତପୂର୍ଣ୍ଣ ଭଲ କାମ ଅଟେ ଯେଉଁମାନେ ପାଠ ନପଢ଼ିପାରିଥାନ୍ତି ସେଇମାନେ ଚାଷ କାମ କରିଥାନ୍ତି ଚାଷ କାମ କରିବାଟା ବହୁତ ଭଲ କାମ ଅଟେ